ଖେଳାଳିମାନେ ଆଉ ତାଙ୍କର ଖେଳ ପ୍ରଦର୍ଶନ କରିବେ ଖେଳାଳି ମାନେ ତାଙ୍କର ଖେଳ ଦେଖି ପାରିବେ ସେ ସ୍ଥାନ ଠିକ୍ ସମୟ ମାନେ ଠିକ୍ ଜାଗାରେ ଯିଏ ଯାହା ସିଟରେ ବସିଲେ ଖେଳ ଦେଖିଲେ ଖେଳାଳିମାନେ ତାଙ୍କର